ଭାରତରେ ଶିକ୍ଷା ପାଇବାକୁ ହେଲେ ଆମକୁ ଟଙ୍କା ଦରକାର ତ ଯେଉଁଥି ଯାହା ପାଖରେ ଟଙ୍କା ନାହିଁ ତ ସିଏ ଜ୍ଞାନ କି ଶିକ୍ଷା ପାଇପାରିବନି କେଉଁଠି ଟ୍ୟୁସନ୍ କେଉଁଠି ହଷ୍ଟେଲ କି ଗୋଟେ ଗୋଟେ ଚାକିରି କି ଗୋଟେ କିଛି ବି ପୋଷ୍ଟରେ ରହିବାକୁ ହେଲେ ଆମକୁ ଟଙ୍କା ଦରକାର କିନ୍ତୁ ଶିକ୍ଷା ହିଁ ଶିକ୍ଷା କି ଗୋଟେ ଜ୍ଞାନ ନେଇଛେ ସେଇଟା କିଛି ତାର କିଛି ମୂଲ୍ୟ ରହୁନି ତ ଯେଉଁଠି ଟଙ୍କା ଅଛି ତ ଶିକ୍ଷା ଅଛି ଶିକ୍ଷା ନାହିଁ ତ ଟଙ୍କା ନାହିଁ ତ ଶିକ୍ଷା ହିଁ ନାହିଁ ସେମିତି ଶିକ୍ଷା ଯେଉଁ